ଆମ ଗାଁରେ ପ୍ରାୟତଃ ମରୁଡ଼ି ହୋଇଛି ଯେଉଁଥିରେ କି ଚାଷ ବା ଯେକୌଣସି ପନିପରିବା ବା ଯେକୌଣସି ଚାଷୀ ଭାଇମାନଙ୍କର ବହୁତ କିଛି ମରୁଡ଼ି ହୋଇଛି କାରଣ ଯେଉଁଥିରେ ପାଣିର ଅଭାବ ଯୋଗୁଁ ଯେଉଁଥିରେ କି ଗଛ ବା ଯେଉଁ ଜଙ୍ଗଲ କଟା ଯୋଗୁଁ ପାଣିର ଅଭାବ ବହୁତ ଜାଗାରେ ଦେଖାଯାଉଛି ଏବଂ ପାଣିର ଅପ ଅପବ୍ୟବହାର ଯୋଗୁଁ ଯୋଉଁଥିରେ କି ଗାଈ ଗୋରୁ ଛେଳି ମେଣ୍ଢା ଗାଧୋଇ କି ପାଣିକୁ ଦୂଷିତ କରିଦେଉଛନ୍ତି ଏବଂ ପାଣିକୁ ମିସବିହେବ୍ ବା ଅଲଗା ପ୍ରକାର ବ୍ୟବହାର କରୁଛନ୍ତି ଯେଉଁଥିରେ କି ନାଳ ଆକାରରେ ପାଣି ବୋହିଯାଉଛି ଏବଂ ତାକୁ ଡ୍ୟାମ୍ ଆକାରରେ ସଜେଇ କି ରଖୁନାହାନ୍ତି ଏବଂ ଖୋଲା ଜାଗାରେ ପାଣି ଛାଡ଼ି ଦେଉଛନ୍ତି ନଳକୂପ ହେଉ ବା ଯେକୌଣସି ହ୍ରଦ ହେଉ ସେଥିରେ କେହି ମଧ୍ୟ ଭଲ କି ପାଣି ରଖୁନାହାନ୍ତି